ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ କହିପାରିବି ଦୁଇ ଲକ୍ଷ ପନ୍ଦର ହଜାର ପାଞ୍ଚ ଲକ୍ଷ ଛଅ ହଜାର ତିନି ଲକ୍ଷ ତେଇଶି ହଜାର କୋଡ଼ିଏ ହଜାର ପନ୍ଦର ଶହ ଆଠ ଲକ୍ଷ ଉଣେଇଶି ହଜାର